ପାଣିକୁ ଫିଲ୍ଟର୍ ଏବଂ ଶୁଦ୍ଧ କରିବାକୁ ହେଲେ ବର୍ତ୍ତମାନ ଆମେ ପାଣିକୁ ପାଣିକୁ ନେଇ ଜୋର ମାତ୍ରାରେ ଗରମ କରି ଫୁଟେଇବା ଆବଶ୍ୟକ ଫୁଟେଇବା ଦ୍ୱାରା ପାଣିରେ ଥିବା ଜୀବାଣୁ ଗୁଡ଼ିକ ମରିଯାଇ ସେମାନେ ମୁକ୍ତ ହୋଇଯାନ୍ତି ପାଣିକୁ ଗରମ କରିସାରି ଫୁଟେଇବା ପରେ ଏହାକୁ ନେଇ ଏକ ମାଟି ପାତ୍ରରେ ରଖିବା ଉଚିତ୍ ମାଟି ପାତ୍ରରେ ରଖିବା କାହିଁକି ନା ମାଟି ପାତ୍ରରେ ରଖିବା ଦ୍ୱାରା ପାଣିରେ ଏକ ଭଲ ଥଣ୍ଡା ମଧ୍ୟ ରହିଥାଏ ପାଣିକୁ ରଖିବା ପରେ ତା ଉପରେ ଏକ ଘୋଡ଼ଣୀଟିକୁ ରଖିବା ଆବଶ୍ୟକ ରଖିବା ଦ୍ୱାରା ଏହା ଆମ ପାଣି ପାଣିରେ କିଛି ନ ପଡ଼ିବା ପାଇଁ ଧୂଳି ମାଟି ନ ପଡ଼ିବା ପାଇଁ ଏହାକୁ ଆମେ ଘୋଡ଼େଇ ଥାଉ ଓ ପାଣିକୁ ମାଠିର ପାଣିରୁ ବାହାର କରିବା ପାଇଁ ହେଲେ କ'ଣ ହାତ କିମ୍ବା ଆଙ୍ଗୁଳି କୌଣସି ଗ୍ଲାସ୍ର ବ୍ୟବହାର କରିବାକୁ ହବନି ଏକ ବେଲା ସାହାଯ୍ୟରେ ପାଣି କାଢ଼ି ଗ୍ଲାସ୍ ଢାଳି ଏହା ପିଇବା ଉଚିତ୍ ଏହା ଏକ ବେଶ ଉପଦେୟତା ରହିଛି ଏହା ହିଁ ହେଉଛି ପାଣିକୁ ଫିଲ୍ଟର୍ ପାଇଁ ଶୁଦ୍ଧ କରିିବାରେ ଆମ ଘରୋଇ ଉପକରଣର ଉପଚାର